ହଁ ଆମ ଭାରତରେ କଳା ପ୍ରଦର୍ଶନ କରିବାକୁ ବହୁତ ପିଲାମାନଙ୍କୁ ଡକାହଉଛି ଅଡ଼ିସନରେ ଡକାହଉଛି ଗୀତ ବୋଲିବାକୁ କବିତା ଲେଖିବାକୁ ନାଚିବାକୁ ଏମିତି ବହୁତ ପିଲାମାନଙ୍କୁ ସବୁ ଡକାହଉଛି ତାଙ୍କୁ ଫିଲ୍ମରେ ପଠାହଉଛି ତାଙ୍କୁ ସିଲେକ୍ଟ କରିକି ଫିଲ୍ମରେ ପଠାହଉଛି ତାଙ୍କୁ ଦେଖେଇ ସ୍କୁଲରେ ହଉ କି ଯେଉଁଥିରେ ହଉ ନଚେଇକି ତାକୁ ସିଲେକ୍ଟ କରିକି ଫିଲ୍ମରେ ଗୀତରେ ନାଚରେ ଗପରେ ଏମତି ସବୁଥିରେ ତାଙ୍କୁ ସିଲେକ୍ଟ କରିକି ତାଙ୍କୁ ଫିଲିମିକୁ ପଠାହଉଛି